ହଁ ହାଫ୍ ଫୋଟୋ ଉଠାଇଲେ କେତେ ଆଉ ଫୁଲ୍ ଫଟୋ ଉଠେଇଲେ ହଁ ଆପଣ ବାହାରକୁ ଫୋଟୋ ଉଠେଇଆକୁ ଯାଉଛନ୍ତି କି କେତେ ପଇସା ଗୋଟେ ଦିନକୁ କେତେ ଟଙ୍କା ଗୋଟେ ଦିନକୁ କେତେ ଟଙ୍କା ହୁଁ ହଁ ଫ୍ରେମ୍ କରିବାକୁ କେତେ ଟଙ୍କା ପୋଷ୍ଟର୍ରେ କରିବାକୁ କେତେ ଟଙ୍କା ହୁଁ ହଁ ମୋ ଫଟୋ ଉଠେଇବାକୁ କେବେ ଆସିବେ କୋଉଟା କେତେ ଦିନି ଭିତରେ ମିଳିବ ଆପଣ ସବୁବେଳେ ଦୋକାନ ଖୋଲୁଛନ୍ତି ନା ରବିବାର ବନ୍ଦ କରୁଛନ୍ତି ମୁଁ କାଲି କେତେଟାକୁ ଯିବି କେତେଟାକୁ ହଁ ହଉ ତାହେଲେ ରଖିଦେଉଛି